ନବଜାତ ଶିଶୁ ଶିଶୁ ଯେତେବେଳେ ଜନ୍ମ ହୁଏ ପ୍ରଥମ ବର୍ଷ ବିଭିନ୍ନ ରୀତି ନୀତି ପାଳନ କରାଯାଏ ଯେମିତିକି ଆମର ପାଞ୍ଚ ଦିନରେ ଉଠିଆରି ହୁଏ ଉଠିଆରିରେ ଅଣ୍ଡାରେ ପିଲା ଗାଧାଏ ଅଣ୍ଡାରେ ପିଲାକୁ ଗାଧୋଇକି କଦଳୀ ପତ୍ରରେ ଶୁଆଯାଏ ତା ପରେ ଆମର ବାର ଯାତ୍ରା ହୁଏ ବାର ଯାତ୍ରାରେ ମଧ୍ୟ ପିଲା ଅଣ୍ଡାରେ ଗାଧେଇ କି କଦଳୀ ପତ୍ରରେ ଶୁଏ ବାକି ଘର ଦୁଆର ଧୁଆ ଧୁଇ ହୁଏ ସେଦିନ ମଧ୍ୟ ରୋଷେଇ ହୁଏ ମା ଖାଏ ଆଉ ବାକି ଏକୋଇଶିଆ ଏକୋଇଶ ଦିନରେ ଏକୋଇଶିଆ ହୁଏ ଯେତିକି କି ନାମ କାରଣ ଦିଆ ଯାଏ ଗୋଟେ ଛୋଟ ପୂଜା ରଖା ଯାଏ ସତ୍ୟ ନାରାୟଣ ପୂଜା ଆଉ ବାକି ରହିଲା ତାଙ୍କ ମାମୁଁ ଘରୁ ଆସି ଥାଏ ସବୁ ତ ଏମିତି ଏକୋଇଶିଆରେ ଏଇ ସବୁ ପାଳନ କରାଯାଏ ତା ପରେ ସାତ ମାସ ହେଲା ମାତ୍ରେକେ ପିଲାକୁ ଦାନ୍ତ ଉଠେ ଦାନ୍ତ ଉଠିଲେ ତାକୁ କ୍ଷୀରି ଚଟା ଯାଏ ତା ପରେ ଦଶ ମାସ ହେଲା ବେଳକୁ ପିଲାର ଚୁଟି ପଡ଼େ ଯାହାକି ସେ ନଣ୍ଡା ହୁଏ ତାପରେ ବାର ମାସରେ ବାର ମାସ ମାନେ ବର୍ଷେ ବର୍ଷକର ହେଲାଠୁ ଆମର ସ୍ଵନକ୍ଷତ୍ର ହୁଏ ସ୍ଵନକ୍ଷତ୍ରରେ ସେମିତି ପୋଥି ପୂଜା ହୁଏ ଆଉ ସତ୍ୟ ନାରାୟଣ ପାଲା ଗୋଟିଏ ହୁଏ କିମ୍ବା ନନି ଠିଆ ପାଲା ଯିଏ କରିବା କଥା ବି ସେମାନେ ଠିଆ ପାଲା କରନ୍ତି ଖାଇବା ପିଇବା ରୋଷେଇ ବାସ ହୁଏ ସବୁ ବନ୍ଧୁବାନ୍ଧବ ଆସିକି ଗାଁ ସାଇ ପଡିଶା ରୋଷେଇ ବାସ ହୁଏ ଖାଆନ୍ତି ସମସ୍ତେ ଆଉ